ହ୍ୟାଲୋ ଆଜ୍ଞା ହଁ ଅଛି ପରିବା ମୋ ପାଖରେ ଆଭେଲେବୁଲ୍ ଅଛି ଜହ୍ନି ଭେଣ୍ଡି ବାଇଗଣ ଜହ୍ନି ଭେଣ୍ଡି ବାଇଗଣ ଟମାଟୋ ହଁ ଆମର ସବୁ ଭଲ ରେଟ୍ ଆମର ସବୁ ଜୈବିକ ପନିପରିବା ସବୁ ଆମର ଆଉ କିଲୋ ପ୍ରତି ସବୁ ଟିକିଏ ଅଲଗା ରେଟ୍ ଆସିବ ଆଉ ବାଇଗଣ ଷାଠିଏ ଟଙ୍କା ଟମାଟୋ ଷାଠିଏ ଟଙ୍କା ଆଉ ଭେଣ୍ଡି ଜହ୍ନି ଇଏ କିଲୋ ପ୍ରତି ଚାଳିଶ ଟଙ୍କା ହିସାବରେ ଆସିବ ଆଉ ନାହିଁ ଆମର ଜୈବିକ ପାନିପରିବା ତ ଆମେ ସବୁ କେବଳ ଗୋବର ଖତ ରାସାୟନିକ ସାର ଆମେ ବ୍ୟବହାର କରୁନାହୁଁ ଜୈବିକ ଖତ ମାଧ୍ୟମରେ ଅର୍ଗାନିକ୍ ଆମର ପନିପରିବା ଚାଷ ହେଉଛି ତ ତେଣୁ କରି ଟିକିଏ ଅଧିକ ରେଟ୍ ଆସିବ ବାଇଗଣ ବାଇଗଣ ଏକ କୁଇଣ୍ଟାଲ୍ ପାଖାପାଖି ବାହାରିବ ଜହ୍ନି ପଚାଶ କେ ଜି ଭେଣ୍ଡି ପଚାଶ କିଲୋ ଏଇ ଚାରି ପ୍ରକାର ପରିବା କରିଛୁ ତ ଆଉ ବାଇଗଣ ଭେଣ୍ଡି ଜହ୍ନି ଟମାଟୋ କଞ୍ଚା ଲଙ୍କା ବି କିଛି ବାହାରିବ ହଁ ହଁ ଆଜି ଲେବର୍ ଲଗାଇ ତୋଳିଦେଲେ ପଠାଇହେବ ଆରାମ୍ସେ ଧନିଆ ପତ୍ର ତ ଏବେ ମଞ୍ଜି ପଡ଼ିଛି ଗଛ ହେଉଛି ଗଛ ଟିକିଏ ବଡ଼ ହେଲେ ଟିକିଏ ଟାଇମ୍ ଲାଗିବ ସମୟ ଲାଗିବ ନାଇଁ ନିଜ ବାଡ଼ିରୁ ଯେଉଁ ଆମର ଗାଈ ରଖିଛୁ ମଇଁଷି ରଖିଛୁ ତାହାରି ଖତ ଏବଂ ଜିଆ ଖତ ବି ବ୍ୟବହାର କରୁଛୁ ରାସାୟନିକ ସାର ଆଦୌ ବ୍ୟବହାର କରୁନୁ ନାଇଁ କୀଟନାଶକ ଆଦୌ ଦେଉନାହୁଁ ଆମର ଜୈବିକ ଉପାୟରେ ଯାହା ନିମ ପିଡ଼ିଆ ଆଉ କୋଚିଲାଖାଇ ମଞ୍ଜି ଏହି ସବୁକୁ ବ୍ୟବହାର କରୁଛୁ କୀଟନାଶକ ଆଦୌ ବ୍ୟବହାର କରୁନୁ କି ରାସାୟନିକ ଆଦୌ ବ୍ୟବହାର କରୁନାହୁଁ ଆମର ଏ ଯେଉଁ ଚାଷ ଆପଣ ଆକାଉଣ୍ଟ୍ରେ ପଠାଇଦେଲେ ସୁବିଧା ହେବ ବସ୍ରେ ପରିବା ପଠାଇଦେବି ଆଉ ନାଇ ଇଏ ପରିବା ଟିକିଏ କମ୍ ଫଳିବ କିନ୍ତୁ ଆମର ଏ ପରିବା ଖାଇବା ଦେହ ପାଇଁ ବହୁତ ଉପକାର ଆପଣଙ୍କର ଯେଉଁ ଯେଉଁ ରାସାୟନିକ ସାର ବ୍ୟବହାର କରି ଯେଉଁ ପରିବା ଉତ୍ପାଦନ କରୁଛନ୍ତି ସିଏ ଯେତିକି ଗୋଟେ ଏକର୍ରୁ ଯେତିକି ରାସାୟନିକ ସାର ବ୍ୟବହାର କରିକି ପରିବା ପାଇବେ ଜୈବିକ ଆମର ଅର୍ଗାନିକ୍ ଫାର୍ମିଙ୍ଗ୍ରେ ତା'ଠାରୁ ଅଧାରୁ ବହୁତ କମ୍ ଆସିବ ପରିବା ତେଣୁ କରି ସେ ପରିବା ଖାଇବା ଦେହ ପାଇଁ ବହୁତ ହିଁ ଭଲ ନାଇଁ ବଡ଼ ସାଇଜ୍ ଆସିବ ନାହିଁ ଇଏ ଛୋଟ ସାଇଜ୍ ଆସିବ ନାଇଁ ଗୋଲ୍ ଗୋଲ୍ ଆସୁଛି ବେଶି ଲମ୍ବା ନାହିଁ ସବୁ ଦେଶୀ ଆମର ଜୈବିକ ମାଧ୍ୟମରେ ହାଇବ୍ରିଡ଼୍ କୋଣସି ନାହିଁ ହାଇବ୍ରିଡ଼୍ ପାଇଁ ଦରକାର ସାର ନା ରାସାୟନିକ ସାର ଆମର ତ ଅର୍ଗାନିକ୍ ଫାର୍ମିଙ୍ଗ୍ କରୁଛୁ ତେଣୁ କରି ଆମେ କାଇଁ ହାଇବ୍ରିଡ଼୍ ଲଗେଇବୁ ହଁ ସବୁ ଛୋଟ ସାଇଜ୍ ଆସୁଛି ଦେଶୀ ଜିନିଷ ହଁ ପୋଟଳ ଚାଷ ବି ଏବେ ମଞ୍ଜି ଆସିକି ଚେର ଆମେ ସଂଗ୍ରହ କରିକି ଲଗାଇଛୁ ଏବେ ସେ କିଛି ଦିନ ପରେ ସେ ଫଳ ଫଳିବ ପୋଟଳ ବର୍ତ୍ତମାନ ପଞ୍ଚାଅଶି ନବେ ଟଙ୍କା କିଲୋ ପ୍ରତି ଅଛି ଆଜ୍ଞା କାଲି ଆପଣଙ୍କର ପରିବା ମୁଁ ବସ୍ରେ ପଠାଇ ଦେବି ଆଜ୍ଞା ହଉ ରହିଲି ଆଜ୍ଞା ଆଜ୍ଞା ନମସ୍କାର